ମୋତେ ଛୋଟବେଳରୁ ଚିତ୍ର କରିବାକୁ ବହୁତ ଭଲ ଲାଗେ ପ୍ରଥମେ ମୁଁ ଛୋଟ ଛୋଟ ଆମ୍ବ ପଣସ ମାଛ ଏସବୁ ଚିତ୍ର କରୁଥିଲି ତାପରେ ଧୀରେ ଧୀରେ କ୍ଲାସ୍ ବଢ଼ିବା ସହିତ ବଡ଼ ବଡ଼ ଚିତ୍ର କଲି ଟିକିଏ କଷ୍ଟ ଟିକିଏ ଜଟିଳ ଥିବା ଚିତ୍ର ସେସବୁ ଚିତ୍ର କଲି ତାପରେ କୌଣସି ମେଳା କେଉଁଠି କମ୍ପିଟିସନ୍ କେଉଁଠି କମ୍ପିଟିସନ୍ ମେଳା ନୁହଁ କମ୍ପିଟିସନ୍ ସ୍ପୋର୍ଟସ୍ ଏସବୁରେ ମୁଁ ଯୋଗ ଦେଲି ଯୋଗ ଦେବା ଫଳରେ ମୁଁ ବହୁତ ଭଲ ଚିତ୍ର କଲି ସେଥିରେ ପ୍ରାଇଜ୍ ମଧ୍ୟ ମୁଁ ପାଇଲି ଏମିତି କରୁକରୁ ଚିତ୍ରାଙ୍କନ ମୋର ପ୍ରିୟ ସବଜେକ୍ଟ ହେଇଗଲା ପ୍ରିୟ ସବଜେକ୍ଟ ହେଲା ଫଳରେ ବଡ଼ ବଡ଼ ଏକ୍ସିବିସନ୍ ବଡ଼ ବଡ଼ ମେଳା ଏସବୁରେ ମୁଁ ଭାଗ ନେଲି ଯେଉଁଥିରେ ମୁଁ ଫାଷ୍ଟ ପ୍ରାଇଜ୍ ସେକେଣ୍ଡ ପ୍ରାଇଜ୍ କି ଥାର୍ଡ଼ ପ୍ରାଇଜ୍ ଯାହା ବି ହଉ ମୁଁ ପ୍ରାଇଜ୍ ଘରକୁ ନେଇକି ନିଶ୍ଚୟ ଆସେ ଏମିତି ହଉ ଗୋଟିଏ ଗୋଟିଏ ମେଳା ହଉଥିଲା ସେଥିରେ ସବୁ ବଡ଼ ବଡ଼ ଆର୍ଟିଷ୍ଟ ମାନେ ଆସିଥିଲେ ବଡ଼ ବଡ଼ ଚିତ୍ର କଳାକାରମାନେ ଆସିଥିଲେ ସେଠି କୁହାଗଲା ଯେ ଯିଏ ଯାହା ନିଜ ମନରୁ ଯିଏ ଯିଏ ଯାହା ନିଜ ମନରୁ ଯାହା ଚିତ୍ର କରିପାର ତ ସେଥିରେ ମୁଁ ଚିତ୍ର କଲି ଆମ ପ୍ରିୟ ଶ୍ରୀ ଜଗନ୍ନାଥଙ୍କ ଚିତ୍ର କଲି ପ୍ରଭୁ ଜଗନ୍ନାଥଙ୍କ ଚିତ୍ର କରିବା ଫଳରେ ମୁଁ ମୋତେ ପୁରସ୍କୃତ ମଧ୍ୟ କଲେ ପୁରସ୍କୃତ କଲେ ତାପରେ ସେ ପୁରସ୍କୃତ ମୋତେ ବହୁତ ଭଲ ଲାଗିଲା ଯେଉଁଟାକି ମୁଁ ଏବେ ମଧ୍ୟ ଆମ ଘର କାନ୍ଥରେ ସଜିକି ଟାଙ୍ଗିକି ରଖିଛି ଏହା ହିଁ ଥିଲା ମୋର ଚିତ୍ରାଙ୍କନର ଅଭିଜ୍ଞାତା ଧନ୍ୟବାଦ